ମୁଇଁ କେନ୍ କାମ୍ଟେ କରବାର୍ କେ ଗଲେ ମୋତେ ବହୁତ୍ ଦୂର୍ ଚାଲ୍ବାରକେ ପଡ଼୍ସି ସେନୁ ଗଲେ ଯାଇ ସେ କାମ୍ଟା କରବାର୍ କେ ପଡ଼୍ବା ସେଥିର୍ଲାଗି ବୋଲିକରି ମୋତେ ବହୁତ୍ କଷ୍ଟ ଲାଗ୍ସି ଆମର୍ ଇନୁ ପୂରା କମ୍ସେ କମ୍ ଆଠ୍ ଦଶ୍ କିଲୋମିଟର୍ ଚାଲିକରି ଗଲେ ଯାଇକିର୍ ଗାଡ଼ି ମୋଟର୍ ମିଲ୍ସି ସେଥିଲାଗିର୍ ବୋଲିକରି ମୁଇଁ ଗଲେ କେନ୍ ଆଡ଼କେ ଏତେ ମୋତେ ଖରାପ୍ ଲାଗ୍ସି ଯେ ଆଉ ଯିବାର୍ ଆସ୍ ବାର୍ ଲାଗିର୍ ବହୁତ୍ ହଇରାନ୍ ଲାଗ୍ସି ଆସିକରି ଫିର୍ ଘାଏ କେତେ କାମ୍ କର୍ବାକେ ପଡ଼୍ବା ଇନୁ ତ ଯିମି ଚାଲିକରି ସେନୁ ଫେର୍ ଆଏମି ତାର୍ ପରେ ଯାଇକରି ଗାଡ଼ି ମୋଟର୍ ମିଲ୍ସି ମିଲ୍ଲେ ଫିର୍ ସେନ କାମ୍ କର୍ମି ଆଉ ଆସ୍ମି କେତେ ମୁଇଁ ହଏରାନ୍ ହେମି ହେଇକରି ବି କେତେ ମୁଇଁ କାମ୍ କର୍ମି ବଲ୍ସିଁ ଫେର୍ ବି ମୁଇଁ ସେ କାମ୍ କେ ନାଇଁକଲେ ନାଇଁଚଲେଁ ମୋତେ କରବାର୍କେ ହିଁ ପଡ଼୍ସି ମୋର୍ ମନ୍ ସେଥିର୍ ଲାଗି କଠିନ୍ ହେଇ ଯାଏସି ଦୁଃଖ୍ ବି ହେସି ଆଉ କଠିନ ହେଲେ ଭଲି ଆର୍ କରବାର୍ କେ ତ ପଡ଼୍ବା ବାଧ୍ୟକରି ନାଇଁକଲେ ଆଉ କେନ୍ତା କର୍ମି ମୋର୍ ସେଥିର୍ଲାଗି ବୋଲିକରି ମୋର୍ ମନ୍ ଦୁଃଖ୍ ବି ହେସି ଆଉ କରବାର୍କେ ବି ପଡ଼୍ସି ଇଥିରଲାଗି ସବୁ କ୍ଷେତ୍ରନୁ ମୁଇଁ ଘାଏ ଘାଏ ଆଗେଇ ଆଗେଇ ଯାଏସିଁ ହେଲେ ଆଗକେ ଯିବାର୍ ଲାଗି ଫିର୍ ଘୁରକି ଆଏସିଁ